ଗାଁ ଗାଁ କେ ଆମେ ବହୁତ୍ ଥର ଯାଏସୁଁ ଗାଁକେ ଛୁଆମାନଙ୍କୁ ଛୋଟ୍ ଛୁଆମାନ୍ଙ୍କୁ ସ୍କୁଲକେ ନବା ଆନ୍ବାର ଲାଗି ଦୁଇ ତିନ୍ ଥର ଯିବାର୍ ଲାଗି ପଡ଼ସି ଅର୍ ଆମେ କ୍ଷେତ୍ ଖଳା ଯାଏସୁଁ ଅର୍ ପନିପରିବା ନେଇ ଯାଏଁସୁଁ ଅର୍ ମନ୍ଦିର୍ କେ ଯାଏସୁଁ ଅର୍ ଗାଁ ନ ଦୁଇ ତିନି କିଲୋମିଟର ହେବା ଆମର୍ ପଞ୍ଚାୟତ ଅଛି ପଞ୍ଚାୟତ ନ ପଞ୍ଚାୟତ କେ ପଞ୍ଚାୟତ ଯାଇକରି କିଛି ଖବର୍ ଟବର୍ ମିଲ୍ସି ସେଥିରୁ ଆମେ ଜାନିପାରୁସୁଁ ଯେ କିଛିଟା ଉନ୍ନତି ହେଇପାର୍ଲା ବୋଲି ଯାନସୁଁ ଅର୍ ଆମର୍ ସ୍କୁଲ୍ ପିଲାମାନଙ୍କୁ ଯିବା ଆସିବାର୍ ଲାଗି ବହୁତ୍ ଦୂରିଆ ପଡ଼ୁଛେ ଅର୍ ଚାର୍ ପାଞ୍ଚ୍ ଥରଟି ପାର୍ବାର୍ କିଛି ଆମେ ଛୁଆମାନଙ୍କର ବହୁତ୍ ଅସୁବିଧା ହଉଛେ କିଛିଟା ଜାଣିପାର୍ବା ଲାଗି ଆମେ ଗାଁ କେ ବାର୍ମ୍ୱାର୍ ଯାଇପାର୍ସୁଁ ଗାଁର ଉନ୍ନତି ଲାଗି ଆମେ କିଛି ଶୂନ୍ବାର୍ ଲାଗି ପାଏସୁଁ